ମୁଁ କିଛି ଦିନି ତଳେ ଏକ ଶାଢ଼ୀ କିଣିଥିଲି ତାକୁ ପାଞ୍ଚ ଶହ ଟଙ୍କା ଦେଇ କିଣିଥିଲି ସେ ବହୁତ ସୁନ୍ଦର ଏବଂ ସେଥିରେ ଯେଉଁ ଫୁଲ ପଡ଼ିଥିଲା ସେ ମଧ୍ୟ ଦେଖିବାକୁ ଅତି ସୁନ୍ଦର ଲାଗେ

ଆପଣ ଏ ଶାଢ଼ୀରେ କେତେ ସୁନ୍ଦର ଦେଖାଯାଉଛନ୍ତି ଏବଂ ଏ ଶାଢ଼ୀଟି ନିହାତି ଭାବରେ ହଜାରରୁ ଦୁଇ ହଜାର ଟଙ୍କା ନେଇଥିବ ମୁଁ ଶୁଣିକି ସେ କଥା ମନେ ମନେ ବହୁତ ଖୁସି ହେଇଯାଏ ଏବଂ ତାକୁ ପିନ୍ଧିଦେଲେ ସେ ଶାଢ଼ୀଟି ବହୁତ ସୁନ୍ଦର ଭାବରେ ତାର କୁଞ୍ଚ ରୁହେ ଏବଂ ତାକୁ ଧୋଇ ଦେଲା ପରେ ମଧ୍ୟ ସେ ବହୁତ ନରମ ଏବଂ ତାର କୌଣସି ରଙ୍ଗ ମଧ୍ୟ ଛାଡ଼େ ନାହିଁ ସେ ଦେଖିବାକୁ ଶାଢ଼ୀଟି ବହୁତ ସୁନ୍ଦର ଲାଗେ ପିନ୍ଧିବାକୁ ମଧ୍ୟ ତା'ଠାରୁ ଅଧିକ ସୁନ୍ଦର ଲାଗେ ସେଥିପାଇଁ ସେ ଶାଢ଼ୀଟି ମୁଁ ବହୁତ